ହଁ ମୋର ଏକ ପ୍ରିୟ ପୁସ୍ତକ ଶୃଙ୍ଖଳା ଅଛି ଯେମିତିକି ମୋତେ ମୋ ପ୍ରଫେସନର ଟାର୍ଗେଟ୍ ଏଇ ବୁକ୍ଟି ବହୁତ ଭଲ ଲାଗେ ଏବଂ ତା ସଙ୍ଗେ ସଙ୍ଗେ ଅଲଗା ବହି ବି ଭଲ ଲାଗେ କିନ୍ତୁ ସବୁଠୁ ମୋତେ ଟାର୍ଗେଟ ଏଇ ବୁକ୍ଟି ଭଲ ଲାଗେ କାରଣ ସେ ବହିଟି ବହୁତ ଭଲ ବହିଟି ଏବଂ ସେଥିରେ ବହୁତ ପ୍ରକାର ଜ୍ଞାନ ବି ଅଛି ସେଥିରେ ସବୁ ଜିନିଷ ଭଲ ଭାବରେ ଡେସକ୍ରାଇବ୍ କରିକି ଦେଇଛି କମ୍ କମ୍ ଦେଇଛି କିନ୍ତୁ ମେନ୍ ମେନ୍ ପଏଣ୍ଟ ଯେଉଁଟା ସେଇଟା ଦେଇଛି କିଛି ଅଲଗା ଦେଇନି କି ଅନ୍ନେସେସରି ଥିଙ୍ଗସ ସେଇଟା ସେ ପୁରାଇନି ସେ ବହୁତ ଭଲ ଭାବରେ ଆସ୍ତେ ଆସ୍ତେ ଅଳ୍ପ ଅଳ୍ପ ସୋର୍ସ ଦେଇଛି କିନ୍ତୁ ଯେଉଁଗୁଡ଼ାକ ଭଲ ଭଲ ପଏଣ୍ଟ ମେନ୍ ପଏଣ୍ଟ ଯେଉଁ ଗୁଡ଼ାକ ପଢ଼ିବାର ମେନ୍ ପଏଣ୍ଟ ସେଇଟାକୁ ହିଁ ସିଏ ଦେଇଛି ଆଉ ସେଇଟା ସେଥିପାଇଁ ମୋତେ ବହୁତ ଭଲ ଲାଗେ ସେଥିରେ ମୁଁ ପାଠ ଦବା ସହିତ ତା ସହିତ ବି ସେଇ ବିଷୟର ମଲ୍ଟିପୁଲ ଚଏସ କୋଶ୍ଚନ୍ ଯେଉଁଟାକି ଆମକୁ ପରୀକ୍ଷାରେ ପଚାରେ ସେଇଟା ବି ମଲ୍ଟିପୁଲ ଚଏସ କୋଶ୍ଚନ୍ ବି ଦେଇଛି ଗୋଟେ ବିଷୟ ଦେଇଛି ସେ ବିଷୟ ସରିଲା ପରେ ମଲ୍ଟିପୁଲ୍ ଚଏସ୍ କୋଶ୍ଚନ୍ ସେଇ ବିଷୟ ରିଲେଟେଡ଼୍ ଦେଇଛି ଯେମିତିକି ଟାର୍ଗେଟ୍ ଏଇ ବୁକ୍ଟି ହେଉଛି ଆମ ଶରୀର ବିଷୟରେ ଯେମିତିକି ଆମର କାଡ଼ିଓଭାସ୍କୁଲାର୍ ସିଷ୍ଟମ ସେଇଟା ଧର ଏକ୍ସପ୍ଲେନ କରିଛି ସେଇଟା ସେ ପଢ଼ାଇଛି ସେଇ ବିଷୟଟି ସେଇ ସିଷ୍ଟମଟି ଟୋଟାଲି ସରିବା ପରେ ସେଇ ସିଷ୍ଟମ ବିଷୟରେ ଯାହା ବିି ମଲ୍ଟିପୁଲ୍ ଚଏସ୍ କୋଶ୍ଚନ୍ ଅଛି ସେଇଟା ସିଏ ଦେଇଛି ଆମର ସବୁ କୋଶ୍ଚିନ୍ ଦେଇଛି ଏବଂ ସେଇ କୋଶ୍ଚନ୍ ଗୁଡ଼ାକ ବହୁତ ସୁନ୍ଦର କୋଶ୍ଚନ୍ ମେନ୍ ମେନ୍ କୋଶ୍ଚିନ୍ ଆମେ ତାକୁ କରିବା ଦ୍ୱାରା ବହୁତ ମୁଁ ଉପକୃତ ହେଉଛି କାରଣ ମୁଁ ବହୁତ ପରୀକ୍ଷା ଦଉଛି ଗଭର୍ଣ୍ଣମେଣ୍ଟ୍ ପରୀକ୍ଷା ଗଭର୍ଣ୍ଣମେଣ୍ଟ୍ ଜବ୍ ପାଇଁ ପରୀକ୍ଷା ଦଉଛି ତ ସେଥିରେ ସେଇସବୁ କୋଶ୍ଚିିନ ତ ପଢ଼ୁଛି ଏବଂ ବିଭିନ୍ନ ଖାଲି ପରୀକ୍ଷା ପାଇଁ ନୁହେଁ ଆମକୁ ବି ନିଜକୁ ଜ୍ଞାନ ଜାଣିବା ପାଇଁ ଆମକୁ ସେ ବହିଟି ପଢ଼ିବାକୁ ପଡ଼ିବ କାରଣ ସେ ବହୁତ ଭଲ କୋଶ୍ଚିିନ ବହୁତ ଭଲ ଜ୍ଞାନ ଦେଇଛି ବହୁତ ଭଲ ଶରୀର ବିଷୟରେ ଦେଇଛି ଯେଉଁଟାକି ନର୍ମାଲ ମଣିଷ ବି ଜାଣିବା ଦରକାର ଭଲ ହେଲ୍ଥ ହିସାବରେ ଦେଇଛି ହେଲ୍ଥକୁ କେମିତି ଭଲ ରଖିବ ତୁମେ ଶରୀରକୁ କେମିତି ଭଲ ରଖିବ ଶରୀରକୁ ଭଲ ରଖିବା ପାଇଁ ତମେ ଗାଁ ମାନଙ୍କରେ କ'ଣ କରିପାରିବ କେଉଁ ଜିନିଷ ଦେଇଛି କମ୍ୟୁନିଟି ଏସବୁ ଗାଁମାନଙ୍କ ବିଷୟରେ ଦେଇଛି କମ୍ୟୁନିଟି ପାଇଁ ଦେଇଛି ଦେନ୍ ହେଉଛି ହସ୍ପିଟାଲମାନଙ୍କରେ କ'ଣ ଦେଇଛି ଦେନ୍ ପିଲାମାନଙ୍କ ପାଇଁ କ'ଣ କ'ଣ କରିବାକୁ ପଡ଼ିବ ହେଲ୍ଦି ରହିବା ପାଇଁ ସେସବୁ ବିଷୟରେ ବି ଦେଇଛି ତ ସେଥିପାଇଁ ଲୋକମାନଙ୍କୁ ପଢ଼ାଇବା ପାଇଁ କମ୍ୟୁନଟିରେ ହେଲ୍ଥ ଏଜୁକେସନ ଦବା ପାଇଁ ସେ ବହିଟି ନିହାତି ଆବଶ୍ୟକ ତ ମୋତେ ସେ ବହିଟି ସେଥିପାଇଁ ଭଲ ଲାଗେ